ଆମ ଅଞ୍ଚଳରେ ଆକର୍ଷଣୀୟ ସ୍ଥାନଗୁଡ଼ିକ ତ ମୁଁ ପୂର୍ବରୁ ବି କହିସାରିଛି ହେଲେ ବି କହିଦଉଛି ଆମ ଅଞ୍ଚଳରେ କେଲିଆ ମନ୍ଦିର ତାପରେ ଆମ ଗର୍ଭରାଇ ମନ୍ଦିର ବି ଅଛି ତା'ପରେ ଆମର ଚନ୍ଦନଧାରା ବି ଅଛି ଆଉ ଅମରେଶ୍ଵର ପୀଠ ବି ଅଛି ଆଉ ମଙ୍ଗରଧାରା ପୀଠ ବି ଅଛି କାହିଁକିନା ଏହି ଜାଗାମାନଙ୍କରେ ବହୁତ ପର୍ଯ୍ୟଟକ ସ୍ଥଳୀମାନେ ଆସିଥାନ୍ତି ଆଉ ଦେଖି ବିିଛନ୍ତି ଆଉ ସାଂସ୍କୃତିକ ପ୍ରସିଦ୍ଧ ପ୍ରସିଦ୍ଧ ବ୍ୟକ୍ତି ତ ସାଂସ୍କୃତିକ ବିଶ୍ୱାସ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ପାରମ୍ପରିକ ଖାଦ୍ୟ ଲୋକ କଥା ଆମ ନବରଙ୍ଗପୁର ଆମ ନବରଙ୍ଗପୁରରେ କିଛି ସାଂସ୍କୃତିକ ପରମ୍ପରା ବି ମଧ୍ୟ ଅଛି ବର୍ଷକୁ ଥରେ ମଣ୍ଡେଇ ଯାତ୍ରା ହୁଏ ମଣ୍ଡେଇ ପର୍ବ ସେଇଟା ଆମ ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଯାତ୍ରା ଆଉ ଗୁରୁତ୍ୱପୂର୍ଣ୍ଣ ଭାବରେ ପାରମ୍ପରିକ ଲୋକ ପାରମ୍ପରିକ କଳା ମଧ୍ୟ ଅଛି ଆମ ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ହେଲା ମାଣ୍ଡିଆ ଯାଉ ମାଣ୍ଡିଆ ଯାଉ ଆମ ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ତାଙ୍କେ ମାଣ୍ଡିଆକୁ ଯାଉ କରି ପେଜ କରିକି ତାଙ୍କେ ବ୍ୟବହୃତ କରିଥାନ୍ତି